ହ୍ୟାଲୋ ସମ୍ବିତ୍ ବାବୁ କହୁଛନ୍ତି ଆଜ୍ଞା ମୁଁ ପ୍ଲମ୍ବର୍ ଅରବିନ୍ଦ କହୁଛି ଆଜ୍ଞା ଆଜ୍ଞା କେମିତି ଅଛନ୍ତି ଆଚ୍ଛା ଆଚ୍ଛା ମୋର ଟିକିଏ ପାଇପ୍ ଦରକାର ଥିଲା ସେ ରୋଡ଼୍ କାମ ଟିକିଏ ଅଛି ମୋର ସେଇ ଟୁ ଏମ୍ଏମ୍ର କେଉଁଟା କେତେ କ'ଣ ପ୍ରାଇସ୍ ଆସୁଛି ମିଟର୍ ପିଛା ଟିକିଏ କହିବେ କି ଆଜ୍ଞା ଆଚ୍ଛା ବୁଝିଲି ବୁଝିଲି ଆଉ ସେ ଯେଉଁ କନେକ୍ଟର୍ଗୁଡ଼ାକ ତା'ସହିତ ଆସୁଛି ନା କେମିତି କ'ଣ ଆଚ୍ଛା ବୁଝିଲି ଆଉ ସେ ଆମର ଆଚ୍ଛା ଆଜ୍ଞା ଆଜ୍ଞା ସେ ପାଇପ୍ର କ'ଣ କେମିତି ୱାରେଣ୍ଟି ରହୁଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ବୁଝିଲି ସେଇ ଡ୍ୟାମେଜ୍ଟା ଆପଣ ରିକଭର୍ କରାଇବେ ଆଉ ଆଜ୍ଞା ଆମର ପାଖାପାଖି ହଜାରେ ମିଟର୍ର ଦରକାର ଆପଣ ମୋର ଦରକାର ସେଇ ପନ୍ଦର ତାରିଖ ପାଖା ପାଖି ଏପ୍ରିଲ୍ ପନ୍ଦର ହଁ ମୁଁ ସକାଳୁ ଯାଇକି ପହଁଞ୍ଚିବି ଏପ୍ରିଲ୍ ପନ୍ଦରରେ ଆଚ୍ଛା ହଉ ଠିକ୍ ଅଛି ଗଲେ ଦେଖା ହେବା ଆଉ କଥା ହେବା ହଁ ରଖୁଛି ହଁ